ହଁ ମୁଁ ଅନେକ ପାଠାଗାର ପରିଦର୍ଶନ କରିଛି ସେଗୁଡ଼ିକ ମଧ୍ୟରୁ ଗୋଟେ ହେଉଛି ଯେଉଁ ଫୁଲବାଣୀର ଆୟାନ ଇନଷ୍ଟିଚ୍ୟୁଟ ସେଠାରେ ଏକ ପାଠାଗାର ଅଛି ଏବଂ ସେଠାରେ ବିଭିନ୍ନ ମହାପୁରୁଷମାନଙ୍କର ଜୀବନୀ ପୁସ୍ତକ ଗଣିତ ଗଣିତ ବିଷୟରେ ବିଜ୍ଞାନ ଏବଂ ବିଭିନ୍ନ ଗପ ବହି ଗୀତ ବହି ଇତ୍ୟାଦି ଅଛି ଏବଂ ଇତିହାସର ବହି ମଧ୍ୟ ଅଛି ବିଭିନ୍ନ ପ୍ରକାର ବହି ଅଛି ମୁଁ ସେଟାକୁ ପଢ଼ିଛି ଏବଂ ପଢ଼ିବା ପାଇଁ ମୋତେ ବହୁତ ଭଲ ଲାଗେ ମୋର ବ୍ୟକ୍ତିଗତ ଗୋଟିେ ଲାଇବ୍ରେରୀ ମଧ୍ୟ ଅଛି ମୋ ଘରେ ମୋ ଲାଇବ୍ରେରୀରେ ସମସ୍ତ ପ୍ରକାରର ବହି ଇଂଲିଶ ପୋଏମ୍ ଷ୍ଟୋରି ଓଡ଼ିଆ ଷ୍ଟ୍ ଓଡ଼ିଆ ଗପ ଗୀତ ବହି ବିଭିନ୍ନ ପ୍ରକାର ଗଣିତ ବିଜ୍ଞାନ ଇତିହାସ ଭୂଗୋଳ ଇତ୍ୟାଦି ସମ୍ବନ୍ଧିତ ବହି ସବୁ ବିଭିନ୍ନ ମହାପୁରୁଷମାନାନଙ୍କର ଜୀବନୀ ଏବଂ ବିଭିନ୍ନ ପ୍ରସିଦ୍ଧ ସ୍ଥାନମାନଙ୍କ ବିଷୟରେ ଉଲ୍ଲେଖ ଥିବା ବହି ସବୁ ରଖିଛି ଏବଂ ମୁଁ ତାକୁ ସେସବୁକୁ ପ୍ରତିଦିନ ପଢ଼େ ଏବଂ ପଢ଼ିବା ଦ୍ୱାରା ମୋତେ ବହୁତ ଆନନ୍ଦ ମିଳିଥାଏ ଏବଂ ମୁଁ ଖୁସି ମଧ୍ୟ ହୋଇଥାଏ ମୋ ସ୍ୱପ୍ନର ଲାଇବ୍ରେରୀ ହେଉଛି ଲାଇବ୍ରେରୀ ମୁଁ ଚାହେଁ ମୋ ମୋର ଗୋଟେ ରୁମ୍ ଥିବ ସେଠାରେ କୌଣସି ବାହାରୁ ଶବ୍ଦ ଆସୁନଥିବ କେହିନଥିବେ ଶୂନଶାନ୍ ହୋଇଥିବ ମୁଁ ଏକୁଟିଆ ନିରୋଳାରେ ବସି ପଢ଼ିବାକୁ ମୋତେ ଭଲ ଲାଗେ ସେଥିପାଇଁ ଏମିତି ଗୋଟେ ରୁମ୍ ହୋଇଥିବ ଏବଂ ସେଠାରେ ସମସ୍ତ ପ୍ରକାର ବହି ଥିବ ଯେତେବେଳେ ମୋର ଯେଉଁଟା ଇଚ୍ଛା ହେବ ମୁଁ ସେଟାକୁ ପାଇପାରୁଥିବି ସେଠାରୁ ଏବଂ ମନ ଖୋଲି ପଢ଼ୁଥିବି ମୋ ସ୍ୱପ୍ନର ଲାଇବ୍ରେରୀ ହେଉଛି ସେଇଟା